ହ୍ୟାଲୋ ହଁ ଭାଇ କିଏ ହଁ ଭାଇ କୁହ କେଉଁଟା ନେବାର ଥିଲା ଭାଇ ୱାନ୍ ପ୍ଲସ୍ ନାଇନ୍ କେଉଁଟା ନେବାକୁ ଚାହୁଁଛନ୍ତି ନାଇଣ୍ଟି ଅଛି ଟ୍ୱେଣ୍ଟି ଅଛି ଆଭେଲେବୁଲ୍ ରେଟ୍ ପଡ଼ୁଛି ହଁ ଥାର୍ଟି ଫାଇଭ୍ ଥାଉଜେଣ୍ଡ୍ରୁ ଚାଳିଶ ହଜାର ପଡ଼ୁଛି ଭାଇ ହଉ ବ୍ୟାଟେରୀ ବ୍ୟାଟେରୀ ବ୍ୟାକପ୍ ଭଲ ଥାଉଛି ଆପଣ ଗେମିଂ ବି କରିବେ ହେଲେ ଗେମିଂ ପାଇଁ ବି ଭଲ ଥାଉଛି ଅଫିସିଆଲ୍ କାମ ପାଇଁ ବି ଭଲ ଥାଉଛି ସେଇଟା ହଁ ତିରିଶରୁ ଚାଳିଶ ଭିତରେ ଥାଉଛି ଆପଣ ଇଏମଆଇରେ ନେବେ ବୋଲେ ପଇଁଚାଳିଶ ପଡ଼ିବ ଆମ ଦୋକାନ ଦଶଟାରୁ ରାତି ଆଠଟା ଯାଏ ଖୋଲା ରହୁଛି ଭାଇ ଆପଣ ଯେତେବେଳେ ବି ଆସିପାରିବେ ଆମେ ଫ୍ରି ଥାଉଛୁ ହଁ ଠିକ୍ ଅଛି ଆପଣ ଯେତେବେଳେ ବି ଆସିବେ ଆପଣ କେଉଁଟା ନେବେ କହିଲେ ଟେନ୍ ଟି ହଁ ହଁ ତ ଆପଣ କେଉଁଟା ଇଏମଆଇରେ ନେବେ କି ନେଟ୍ କ୍ୟାସ୍ ଦେଇକରି ନେବେ ଆପଣ ଇଏମଆଇରେ ନେବେ କି ନେଟ୍ କ୍ୟାସ୍ ଦେବେ ଇଏମଆଇରେ ନେବେ ତ ଆପଣ ଆଧାର୍ କାର୍ଡ଼ ଆଉ ପାସବୁକ୍ଟା ଧରିକି ଆସନ୍ତୁ ହଁ ତ ଆମେ ଏଇଟା କରିପାରିବୁ ହେଲା ହଁ ହଁ ତ ଆପଣ କେବେ ଆସିବେ ଭାବୁଛନ୍ତି

ହଁ ଦଶଟାରେ ଖୋଲି ଦେଇକି ଆସୁଛି ହଁ ହେବ ହେବ ହଁ ହଁ ଅଛି ଭାଇ ଆମର ଏବେ ଭଲ ଏବେ ଗୋଟେ ଏଇଟା ଚାଲିଛି ଅଫର୍ଟା ଚାଲିଛି ଆପଣ ତିରିଶରୁ ଚାଳିଶ ହଜାର ଭିତରେ ଗୋଟେ ମୋବାଇଲ୍ଟା ନେଉଛନ୍ତି ବୋଲେ ଆପଣଙ୍କୁ ଫ୍ରି ଇୟର୍ ବଡ଼ସ୍ ମିଳିବ ଆଉ ଇଏ ଇଏମଆଇରେ ନେଉଛନ୍ତି ବୋଲେ ଆପଣ ଏକ୍ସଟ୍ରା ପଇସା ଦେଉଛନ୍ତି କି ନାଇଁ ହଁ ତ ଆପଣଙ୍କୁ ଓ୍ୱାଚ୍ ବି ଫ୍ରି ମିଳିବ ସ୍ମାର୍ଟ ୱାଚ୍ଟା

ଯେ ଏବେ ଏଇଟା ଅଛି ଏଇ ମାସ ଲାଷ୍ଟ୍ ଯାଏ ଆପଣ ଜଲଦି ପଳେଇ ଆଇଲେ ବୋଇଲେ ନେଇପାରବେ ହଁ ହଁ ଠିକ୍ ଅଛି ଠିକ୍ ଅଛି ଏଗାରଟା ବାରଟା ହେଲେ ମୁଁ ଆପଣଙ୍କର ଆପଏଣ୍ଟମେଣ୍ଟ୍ ଫିକ୍ସ୍ କରିଦେଇ ଥାଉଛି ହଁ ହଁ ହଁ ଶୁଣନ୍ତୁ ଭାଇ ଆଉ ହଁ ଆପଣ ଯେତେବେଳେ ବି ଚାହୁଁଛନ୍ତି ଆଉ ଆପଣ ସାଙ୍ଗସାଥି ବି କିଏ ନେବାକୁ ଚାହୁଁଛନ୍ତି ବି ବୋଲେ ମୋ ଇନଷ୍ଟାଗ୍ରାମ୍ ବି ଅଛି କି ଏଇ ନମ୍ବର୍ରେ ହ୍ଵାଟ୍ସଆପ୍ରେ ବି ମଧ୍ୟ ମେସେଜ୍ କରିପାରବେ ହଁ ଠିକ୍ ଅଛି ହେଲେ ରହୁଛି